ନୂତନ ରେସିପି ଗୁଡ଼ିକ ବିଷୟରେ ଜାଣିବାପାଇଁ ମୁଁ ବିଭିନ୍ନ ପ୍ରକାରର ରୋଷେଇ ସୋ ଗୁଡ଼ିକୁ ଅନୁସରଣ କରେ ଯେମିତି କି ଷ୍ଟାର ପ୍ଲସ୍ରେ ଦିଏ ମାଷ୍ଟର ଶେଫ ମୁଁ ସେହି ସୋ'କୁ ଦେଖି ନୂଆ ନୂଆ ରେସିପି ଗୁଡ଼ିକ ଶିଖିଥାଏ ଏବଂ ଖାନା ଖଜାନା ଆଉ କୁଛ ନୟା ବନାତେ ହେଁ ଆଦି ବିଭିନ୍ନ ପ୍ରକାର ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକରେ ମଧ୍ୟ ମୁଁ ସେହି ଭିଡ଼ିଓ ଗୁଡ଼ିକୁ ଦେଖି ନୂଆ ନୂଆ ରେସିପି ଗୁଡ଼ିକ ନୂଆ ନୂଆ ଖାଇବା ଗୁଡ଼ିକ ବନାଇବାକୁ ମୋତେ ଭଲ ଲାଗେ ଏବଂ ମୁଁ ନିଜେ ନିଜେ ମଧ୍ୟ କିଛି ଏକ୍ସପେରିମେଣ୍ଟ କରେ ଏଥିରେ ମସଲା ଅଲଗା ଅଲଗା ମସଲା ମଧ୍ୟ ଗୁଡ଼ିକ ପକାଇକି ମୁଁ କିଛି କରେ ଏବଂ ୟୁଟ୍ୟୁବ ଚ୍ୟାନେଲରେ ମୁଁ ମଧ୍ୟ ଫୁଡ଼୍ ହବ୍ ଆଉ କୁକିଂ ରେସିପି ଏବଂ ଆଦି ବିଭିନ୍ନ ପ୍ରକାରର ୟୁଟ୍ୟୁବ ଭିଡ଼ିଓ ଗୁଡ଼ିକୁ ମୁଁ ଫଲୋ କରିଥାଏ